ମୁଁ ପ୍ରସ୍ତୁତ କରୁଥିବା ଖାଦ୍ୟ ସମସ୍ତଙ୍କୁ ପସନ୍ଦ କରେ କାହିଁକି ନା ମୁଁ ଜାଣିନି ମୋର ମୋ ରେସିପି ମୋ ଘର ଲୋକ ଖାଇବା ସହ ଆମ ପଡ଼ୋଶୀ ଖାଇବାକୁ ଭଲ ପାଆନ୍ତି କାହିଁକିନା ମୁଁ ଜାଣିନି ମୋ ହାତରେ କ'ଣ ଏମିତି ଯାଦୁ ଅଛି ସମସ୍ତେ କୁହନ୍ତି ଭଲ ରୋଷେଇ କରୁଛୁ ଆହୁରି ରୋଷେଇ କରେ ଆମକୁ ଟିକିଏ ଖାଇବାକୁ ଦେ ତୋ ତୋ ହାତରନ୍ଧା ବହୁତ ଭଲ ଲାଗୁଛି କ'ଣ ଏମିତି ତୁ ରୋଷେଇ କରୁଛୁ କି ଏମିତି କଣ ମସଲା ରଖିଛୁ ଏମିତି ରୋଷେଇ କରୁଛୁ ମୁଁ କୁହେ ମୁଁ ତ ସେମିତି କିଛି ନାହିଁ ଏମିତି ଯେ ତୁମେ ଯେମିତି ତେଲ ମସଲା ପକେଇକି ରୋଷେଇ କରୁଛ ମୁଁ ବି ସେମିତି ତେଲ ମସଲା ପକେଇକି ରୋଷେଇ କରୁଛି ଆଉ ଅଧିକ ବା ମୁଁ ଅନ୍ୟ କିଛି ରୋଷେଇ କରୁନି କି ଅଲଗା କିଛି ମସଲା ପକାଉନି ଏହି ତେଲ ହଳଦୀ ମସଲା ପକେଇକି ମୁଁ ରୋଷେଇ କରେ ଯେଉଁଟାକି ମୋ ମୁଁ ଜାଣିନି ମୋ ହାତରେ କ'ଣ ଅଛି ଆଉ ମୋ ରୋଷେଇଟା ବହୁତ ଭଲ ଲାଗୁଛି ବୋଲି କହୁଛି ହେଉ ଠିକ ମୁଁ ସବୁବେଳେ ତାଙ୍କ କଥା ରଖିକି ମୋ ଘର ଲୋକ ସହ ଖାଉଛନ୍ତି ମୋ ପଡ଼ୋଶୀ ଯିଏ ବି କହିଲା କି ନାଇଁ ତରକାରୀ ଟିକିଏ ଦେଉନୁ ତୋ ହାତରେ ବହୁତ ଭଲ ରୋଷଇ ହେଉଛି ରୋଷେଇଟା ଆଉ ଭଲ ଟେଷ୍ଟି ଲାଗୁଛି କ'ଣ ରୋଷେଇ କରୁଛୁ ମୁଁ ସମସ୍ତଙ୍କୁ ରୋଷେଇ କରିକି ଖାଇବାକୁ ଦିଏ ଆଉ ଯିଏ ବି ମୋତେ ପଚାରେ କଣ ରୋଷେଇ କରୁଛୁ ନା ମୁଁ ଏମି ଏହି ତେଲ ମସଲା ହଳଦୀ ଏଇ ତ ପକେଇକି ରୋଷେଇ କରୁଛି ହେଲା କିଛି ବି ମୁଁ ଆଉ ଅନାବନା କିଛି ଯେକୌଣସି ଅଲଗା କିଛି ମସଲା ବ୍ୟବହାର କରୁନି ହଁ ଏଇଠି ମୁଁ ମସଲା ବ୍ୟବହାର କରୁଛି ନିଜେ ଘରେ ତିଆରି ଥିବା ମସଲା ବ୍ୟବହାର କରିକି କରେ ସେଇଥିପାଇଁ ଅଧିକ ତରକାରୀ ହେଉ କି ଭଜା ହେଉ ଯେକୌଣସି ଭଜା ତରକାରୀ ସନ୍ତୁଳା ଯାହା ବି ହେଉ ବହୁତ ଟେଷ୍ଟି ଲାଗିଥାଏ ନିଜ ତିଆରି ମସଲା ବ୍ୟବହାର କରିବା ସକାଶେ